ହଁ ହଁ ଅଧିକ ସଂଖ୍ୟକ ଲୋକଙ୍କ ପାଇଁ ରୋଷେଇ କରିବାକୁ ପଡ଼ିଥାଏ ସେତେବେଳେ ସେତେବେଳେ ରୋଷ ଯେତେବେଳେ ଲୋକମାନ୍ ଅଧିକ ସନ୍ ସେତେବେଳେ ଅଧିକ ରୋଷେଇ ଆବଶ୍ୟକ ହୋଇଥାଏ ପନି ପନି ପନିପରିବା ବି ଅଧିକ୍ ଅଧିକ୍ ହୋଇଥାଏ ଅଧିକ୍ ଲୋକ୍ ଲୋକ୍ ଯେତେବେଳେ ହେଇ ଥିସନ୍ ସବୁ ଅଧିକ୍ ଅଧିକ୍ ଅଧିକ୍ ଅଧିକ୍ ହେଇ ଥିସି ରୋ ହ ରୋଷେଇ ଅଧିକ୍ ଲୋକ୍ ହେଲେ ସବୁ ତୁମ୍ସାଗନ ଅଧିକ୍ ଅଧିକ୍ ଦରକାର ପଡ଼ିଥିସି ଆରୁ ଆରୁ ଲୋକ୍ ଲୋକ୍ମାନେ ଅଧିକ୍ ହେଇଥିଲେ ସବୁ ଅଧିକ୍ ଦରକାର ପଡ଼ି ଥିସି ପ ପ ପରିବା ତୁନ୍ ତୁନ୍ ତୁନ୍ ଶାଗ ସବୁ ଅଧିକ୍ ଦରକାର ପଡ଼ିଥିସି